ଖଣିଜ୍ୟ ପଦାର୍ଥ ପ୍ରାକୃତିକ ଗ୍ୟାସ୍ ତୈଳ ଏପରିକି ପାଣି ଭଳି ପ୍ରାକୃତିକ ସମ୍ପଦକୁ ମଣିଷ ନିରନ୍ତର ବ୍ୟବହାର କରିବା ଫଳରେ ପରିବେଶ ପୃଥିବୀ ଏବଂ ଆମ ପ୍ରାକୃତିକ ବାସସ୍ଥାନ ଉପରେ ବହୁଳ ପ୍ରଭାବ ପଡ଼ୁଛି ଏବଂ ଉଦାହରଣ ସ୍ୱରୂପ ଆମେ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରୁଛେ ଆମେ ଗ୍ୟାସ୍ ବ୍ୟବହାର କରିବା ଦ୍ୱାରା ଗ୍ୟାସ୍ରେ ନିର୍ଗତ ନିର୍ଗତ ଧୂଆଁ ଗୁଡ଼ିକ ବାୟୁମଣ୍ଡଳରେ ମିଶି ବାୟୁମଣ୍ଡଳକୁ ଦୂଷିତ କରୁଛି ଏବଂ ବାୟୁମଣ୍ଡଳ ଦୂଷିତ ହେବା ଦ୍ୱାରା ଆମର ଓଜନସ୍ତର ଓଜନସ୍ତର କଣା ହେବାରେ ବସିଲାଣି ଏବଂ ଓଜନସ୍ତର କଣା ହେବା ଯୋଗୁଁ ସୂର୍ଯ୍ୟଙ୍କ ଅତି ବାଇଗଣୀ ରଶ୍ମି ଭୂପୃଷ୍ଠରେ ପଡ଼ୁଛି ମଣିଷମାନଙ୍କ ଶରୀର ଉପରେ ପଡ଼ୁଛି ଯାହାକି ଲୋକମାନଙ୍କୁ ମାନଙ୍କ ଦେହରେ ଚର୍ମରୋଗ ହେବାର ସମ୍ଭାବନା ରହିଛି ଏବଂ କେବଳ ସେତିକି ନୁହେଁ ଏମିତି ଖଣିଜ ପଦାର୍ଥ ଗୁଡ଼ିକ ରହିଛି ଯାହାକି ଆମେ ବ୍ୟବହାର କରିବା ଦ୍ୱାରା ଏହାର ଖରାପ ପ୍ରଭାବ ଆମ ପୃଥିବୀ ଉପରେ ପଡ଼ିଥାଏ ଏବଂ ଲୋକମାନେ ଏଥିପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ତେଣୁ ମୋ ମତରେ ଆମେ ପ୍ରାକୃତିକ ପଦାର୍ଥକୁ ବ୍ୟବହାର କରୁଛୁ କିନ୍ତୁ ତାକୁ ଉପଯୁକ୍ତ ପରିମାଣରେ ଏବଂ ସଠିକ୍ ଭାବରେ ତା'ର ବ୍ୟବହାର କଲେ ଆମର କୌଣସି କ୍ଷତି ହେବ ନାହିଁ ଆମେ ବହୁଳ ମାତ୍ରାରେ ସୂ ବହୁଳ ମାତ୍ରାରେ ଯାନବାହାନ ବ୍ୟବହାର କରୁଛେ ଖଣିଜ ତୈଳ ଡିଜେଲ ପେଟ୍ରୋଲ କିରୋସିନୀ ଇତ୍ୟାଦି ଉତ୍ପାଦନ କରି ଆମେ ଯାନବାହାନ ଅଧିକ ମାତ୍ରାରେ ବ୍ୟବହାର କରୁଛେ ଯାହାଫଳରେ ଆମର ବାୟୁ ଦୂଷିତ ହେଉଛି ତେଣୁ ଏହି ତେଣୁ ଏହି ଖଣିଜ ପଦାର୍ଥରୁ ତିଆରି ଡିଜେଲ ପେଟ୍ରୋଲ ଇତ୍ୟାଦିକୁ ଆମେ କମ୍ ବ୍ୟବହାର କରିବା ଆବଶ୍ୟକତା ରହିଛି ଏହିପରି ଭାବରେ ସମସ୍ତ କ୍ଷେତ୍ରରେ ସମସ୍ତ ଜିନିଷର ବ୍ୟବହାରର ପରିମାଣ କୁ ଆମେ ଦେଖି ଚାହିଁ ବ୍ୟବହାର କରିବା ଆବଶ୍ୟକ ତା'ର ସଠିକ୍ ପରିମାଣରେ ବ୍ୟବହାର କରିବା ଆବଶ୍ୟକତା ରହିଛି